ମୋର ନାମ ନିଶିକାନ୍ତ ପଲେଇ ମୁଁ ଏବଂ ମୋ ସାଙ୍ଗ ମାନେ କାଲି ଏକ ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯାଇଥାନ୍ତୁ ସେଥିପାଇଁ ଗୋଟିଏ ଗାଡ଼ି ଡ୍ରାଇଭରକୁ ଫୋନ୍ କରି ପଚାରିଲୁ କି ଏ କାଲି ଦଶଟା ବେଳେ ଗାଡ଼ି ଗାଡ଼ିଟିଏ ହେବ କି ହେବ କି ଏବଂ ଗାଡ଼ି ଦେଖିବେ କି ଗାଡ଼ି ଡ୍ରାଇଭରଟି ମଦ୍ୟପାନ କରୁ ନଥିବ ଏବଂ ଗାଡ଼ିଟି କାଲି ଦଶଟା ସାଢ଼େ ଦଶଟା ଦଶ ଟାରୁ ସାଢ଼େ ଦଶଟା ଭିତରେ ଆସି ବଡ଼ପଦନାରେ ପହଞ୍ଚିବା ଦରକାର ଆଉ କେତେ ପଇସା କଣ ଲାଗିବ କହୁ ନାହାଁନ୍ତି ଆମେ ପୈଠ କରିଦବୁ ଆପଣଙ୍କ ମୋବାଇଲ୍କୁ ତାପରେ ଗାଡ଼ିଟି ଆମେ ଦେଖିଲୁ ଯେ ତାପର ଦିନ ଗାଡ଼ିଟି ଆସି ପହଞ୍ଚିଲା କିନ୍ତୁ ଗାଡ଼ିଟି ଭାଇ କଣ ଗାଡ଼ିଟି ତ ଅପରିଷ୍କାର ଗାଡ଼ି ଡ୍ରାଇଭର୍ ବି ମାସ୍କ୍ ପିନ୍ଧିନି ଗାଡ଼ିରେ ସାନିଟାଇଜର୍ ନାହିଁ ଏବଂ କୁରକୁରେମୁରକୁରେ ଜରି ପଡ଼ିଛି ବାନ୍ତି ବି ଲାଗିଛି ଭାଇ କାଲି କୌଣସି ବୋଧେ ଡ୍ରାଇଭର୍ ଭାଇ ଆଉ କାହାକୁ ନେଲା ବେଳେ ବାନ୍ତି କିଏ କରିଥିଲା ସିଏ ଆଉ ପୋଛି ନାହାଁନ୍ତି ଦେଖୁଛନ୍ତି ତ ଏବେ କରୋନା ଟାଇମ୍ କିଭଳି ଭାବରେ କୋରୋନାରେ ଭାରତରୁ ବିଶ୍ୱରୁ ଅନେକ ଲୋକ ମୃତାହତ ହେଲେଣି